ଆମର୍ ଅଞ୍ଚଳରେ ଲୋକଙ୍କୁ ସମକୁଁ ଜମା କରି କରି ମିଟିଙ୍ଗ କରାଇ କରି କେନ୍ତି କରି ପଇସା ସଂଗ୍ରହ କରମା ଦାଁନ୍ ରୂପେଁ ଆର୍ ସେ ପଇସା ସଂଗ୍ରହ କରି କେନ୍ତି କରି ଭଲ୍ ଭଲ୍ ଜାଗାନୁ ଯେନ୍ତା କି ଆମର୍ ଗୁଟେ ସ୍କୁଲ ହେଲା ଯେନକି ସବୁ ସଭେ ସୁବିଧା ପାଇପାରିବେ ଛୁଆମାନେ କି ଆର୍ ବି ଅନେକ୍ ସାଂସ୍କୃତିକ୍ ସଂଗଠନ୍ ମାନେ କରି କରି ପଇସା ମାନେ କଲେକ୍ସନ୍ କରମା ଆଉ ପାଖେ ପାଖେ ଗାଁ ମାନଙ୍କୁ ଯାଇକରି କି ପାଖର୍ ପାଖର୍ ଅଞ୍ଚଲର୍ ପଡ଼ା ମାନକୁ ଯାଇକରି ଭଲ୍ କରି ସମକୁଁ ବୁଝାଇକରି ଯେନ୍ତା ଆମକୁ ପଇସା ସହଯୋଗ୍ କରବେ ଦାଁନ୍ ରୂପେ ପଇସା ସହଯୋଗ କରବେ ବୋଲେ ସେ ପଇସାକେ ଆମେ ହେନ୍ତା ସମାଜ୍ କାମ୍ରେ ଲଗେଇ ପାରମା ସାଂସ୍କୃତିକ୍ କାମ୍ରେ କି ଆଉ ବି ପଢ଼ାଲିଖା କାମରେ ଛୁଆକଁର୍ ଲଗାଇ ପାରମା ବେଲେ ଆମର୍ ଜିଲ୍ଲା ଭି ପରିବର୍ତ୍ତନ୍ ହେବା ଆର୍ ଆମେ ମାନେ ଚେଷ୍ଟା କରମା ବେଲେ ପଇସା ମାନେ କଲେକ୍ସନ୍ କରିକିରି ସବୁ ଜାଗା ବୁଲି ବୁଲି ଆମେ ଆମର୍ ଜିଲ୍ଲା ଲାଗି ବି କିଛି କରିପାରମା